ହ୍ୟାଲୋ ନମସ୍କାର ଆଜ୍ଞା ଆପଣଙ୍କ ସ୍କୋର୍ପିଓଟା ଖାଲି ଅଛି କି ହଁ ଯିବାର ଅଛେ ପୁରୀ ଯେ ଚାର୍ ଦିନ୍ ଲାଗ୍ବା

ଆଜ୍ଞା ମୋର ତ ଲାଇସେନ୍ସ ସବୁ ଅଛେ ମାନେ ଆମ ପରିବାର ଯବେ ମୁଁ ନିଜେ ଗାଡ଼ି ଚଳେଇକି ନେବି ବୋଲି କହୁଥିଲି ଆଜ୍ଞା ନାଇଁ ଆଜ୍ଞା ଅସୁବିଧା କିଛି ନା ଆପଣ ତ ଜାଣିଛନ୍ ମାନେ ମୋର ଗାଡ଼ି ଲାଇସେନ୍ସ ବି ଅଛେ ଗାଡ଼ି ବି ଚଳଉଛି ଆଜ୍ଞା ହଁ କିଲୋମିଟର ଷୋହଳ ଟଙ୍କା ନାଇଁ ଆଜ୍ଞା ଯଦି କାଇଁ ଅସୁବିଧା ହେଲା ଦାୟୀ ମୁଁ ରହିବି ଏଟା ଚିନ୍ତା ନାଇଁ କର ଆଜ୍ଞା ହଁ ଆମ ଘର ପରିବାର ସମସ୍ତେ ଯିମୁଁ ସେଥିଲାଗି ପୁରା ମୁଁ ଆପଣଙ୍କ ଭର୍ଷା ନାଇଁ ଭାଙ୍ଗେ ଆଜ୍ଞା ନିଜ ହିସାବରେ ନେବି ଗାଡ଼ି ହଉ ଠିକ୍ ଅଛି ଆଜ୍ଞା ଗାଡ଼ି ନେଇଯିବି ଠିକ୍ ଅଛି ଆଜ୍ଞା